ଚାକିରୀ କରିଲେ ବେଶୀ ଲୋକେ ୟୁଟୁବ୍ ୟୁଟୁବ୍ କଲେ ସବୁ ଲୋକେ କିଛି ରିଲସ୍ ହଉ ଡ୍ୟାନ୍ସ୍ ରୋଷେଇ କରି ୟୁଟୁବ୍ରେ ପକାଇଲେ ଲାଇକ୍ ବି କଲେ ସବ୍ସ୍କ୍ରାଇବ୍ ପଢ଼ିଲେ ବଢ଼ିଲେ ଅଧିକ ଟଙ୍କା ରୋଜଗାର କଲେ କରୋନା ବେଳେ ଲୋକ ମୁଣ୍ଡକୁ ଏସବୁ ବୁଦ୍ଧି ଆସିଲା ହାସ୍ୟ ଅଭିନେତା ବି ବହୁତ ବାହାରିଲେ ଲୋକେ ମନରେ ବି କିଛି ହସ ସୃଷ୍ଟି କରିବା ପାଇଁ ଯେମିତିକି ପ୍ରଜ୍ଞା ହଉ ନଟିଆ ହଉ ସେମାନେ ୟୁଟୁବର୍ମାନେ ପଚାରିଲେ ତାକୁ ଓଡ଼ିଆ ପପୁଲାର୍ ହେଲେ ତାକୁ ଓଡ଼ିଆ ଓଡ଼ିଶା ବାହାରେ ବି ସବୁ ଲୋକେ ଚାହିଁଲେ ଭାରତୀୟ ଯୁବକମାନେ ବେଶୀ କାମ କରିବାକୁ ଭଲ ପାଇନାହିଁ ସେମାନେ ବେଶୀ କଷ୍ଟ ନ ଥିବା କାମ ଭଲ ପାଆନ୍ତି